ଆଜ୍ଞା ଆପଣ କେଉଁ ଅର୍ଡ଼ର ବାହାଘର ବାହାଘର ନା କେଉଁ ଭୋଜିଫୋଜି ନା କେଉଁଥିରେ ଅର୍ଡ଼ର ଦେବେ ଓହୋ ଆଜ୍ଞା ହଉ ଆଡ଼୍ରେସଟା କଣ ପ୍ଲେଟ୍ ପିଛା ଆଜ୍ଞା ଆମର ଷାଠିଏ ଟଙ୍କା କରୁ ଆଜ୍ଞା ଦହି ରେଟ୍ ଅଧିକ ହେଲାଣି ଆଉ ସେଥିରେ ବିରିଫିରି ବରା କରିବାପାଇଁ ବିରିଫିରି ବି ରେଟ୍ ଅଧିକ ରହୁଛି ବିରି ବିରି ରେଟ୍ ପା ଆସିକି ହେଲାଣି ସତୁରିଟଙ୍କା ଅଶୀଟଙ୍କା କ୍ଷୀର ତ ଆପଣ ଜାଣିଥିବେ କଣ କେତେ ରେଟ୍ ହେଲାଣି ଆଉ ମୁଁ କଣ କହିବି ଦିଅନ୍ତୁ ଆପଣ ବାହାଘର କରୁଛନ୍ତି ବାହାଘରରୁ ଯୌତୁକ ଆଣିଥିବେ ସେ ପଇସାରୁ ଟିକିଏ କାଟିଦେଇକି ଦେଇଦେବେ କଣ ହେଉଛିି ନାଇମ ସେଇଆ ହେଇଥିଲେ ତ ମୁଁ ଆପଣଙ୍କୁ ସତୁରି ଟଙ୍କା କହିଥାନ୍ତି ମୋର ପୁଣି କିଛି ଗୋଟେ ଲାଭ ଅଛି କି ନାଇ ଆଉ ମୁଁ ସେଇ ଶହେ ପ୍ଲେଟ୍ ଟା ଆପଣ ମୁଁ ରାସ୍ତାକଡ଼ରେ ବିକିବି ତାହେଲେ ସେଇଟା ମୁଁ ଷାଠିଏ ଟଙ୍କାରେ ବିକିବି ଆପଣଙ୍କୁ କାଇଁ ଖାଲିଟାରେ ପଚାଶ ଟଙ୍କାରେ ଆପଣ ବାହାରେ ଦେବି ସେଠି ବିକିବି ମୁଁ ତ ରାସ୍ତାକଡ଼ରେ ବିକିଲେ ଷାଠିଏ ଟଙ୍କାରେ ବିକିବି ଆ ମୋର ଦିନକୁ ଦୁଇଶହ ପ୍ଲେଟ୍ ଭଳିଆ ବିକ୍ରି ହେଉଛି ହଉ ଛାଡ଼ନ୍ତୁ ଆପଣ ନହେଲେ ପଞ୍ଚାବନ ଟଙ୍କା ଦେଇଦେବେ ଆଜ୍ଞା ହଉ ଆଜ୍ଞା ଆଡ୍ରେସ୍ ଟା କଣ କେଉଁଠିକି ପହଞ୍ଚିବି ଯାଇକି ଆଜ୍ଞା ଆଜ୍ଞା ମୁଁ ବହୁତ ଭଲ ଭାବରେ ମିଶେଇବିଆଉ ଭଲ ଭାବରେ ତିଆରି କରିକି ଦେବି ଆପଣ ଆସିକି ରିସିଭ୍ କରିବେ ଆଜ୍ଞା ଆଜ୍ଞା ନିହାତି ପରିଷ୍କାର ପୁରା ଗଙ୍ଗା ଜଳରେ ପୁରା ପରିଷ୍କାର କରିକି ଦେବି ଆଉ କେତେଟାବେଳେ ଆସିବେ ଆପଣ ମୁଁ ସେଇଅନୁସାରେ ରେଡ଼ି କରିକି ରଖିଥିବି ଦଶଟାବେଳେ ଆପଣ କାଲି ଅର୍ଡ଼ର ଏବେ କହୁଛନ୍ତି ଦଶଟାବେଳେ ଟିକିଏ ଜଲ୍ଦି ହେଇଯାଇଛି ଆପଣ ବାରଟାବେଳେ ଆସନ୍ତୁ ବାହାଘର ଆପଣଙ୍କର କେତେବେଳେ ଅଛି କି

ଆଉ ଗୋଟେ ହଉ ଆ ହଉ ଦେଇଦେବି ଆ